ଓଡ଼ିଶାର ଲୋକମାନେ ସମ୍ମୁଖୀନ ହେଇଥିବା ସବୁଠାରୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଯେମିତିକି ଆଣ୍ଠୁଗଣ୍ଠି ଧରିବା ଏଇଟା ଗୋଟିଏ ପ୍ରାୟ ବୟସ ମାନେ ପୁରୁଷ ହଉ ବା ସ୍ତ୍ରୀ ହଉ ବୟସ ଚାଳିଶ ଟପିଗଲା ପରେ ଲକ୍ଷ୍ୟ କରାଯାଉଛି ତାଙ୍କର ଆଣ୍ଠୁ ଗଣ୍ଠିର ସମସ୍ୟା ଆସୁଛି ଦେହର ଯେକୌଣସି ହାତ ଗଣ୍ଠି ହେଲା ଗୋଡ଼ ପାଦ ଗଣ୍ଠି ହେଲା ଧୀରେ ଧୀରେ ପାଦ ବି ଲାଗୁନି ଆଣ୍ଠୁଗଣ୍ଠିର ବିଭିନ୍ନ ସମସ୍ୟା ଗଣ୍ଠି ଉପରେ ଆସୁଛି ତାପରେ ଡାଇବେଟିସ୍ ଘରେ ଘରେ ଲକ୍ଷ୍ୟ କରାଯାଉଛି ଡାଇବେଟିସ୍ ଛୋଟ ଛୁଆ ଛୋଟ ମାନେ ଅଳ୍ପ ବୟସର ଯେମିତି କୋଡ଼ିଏ ଉଣେଇଶ କୋଡ଼ିଏ ବର୍ଷର ଯୁବକ ଯୁବତୀଙ୍କୁ ବି ଡାଇବେଟିସ୍ ସମସ୍ୟା ଆସୁଛି ଏସବୁ ତାପରେ ସଂକ୍ରାମକ ରୋଗ ସଂକ୍ରାମକ ରୋଗ ହେଉଛି ଯେମିତିକି ହାଡ଼ଫୁଟି ହେଲା ଆଖିଧରା ହେଲା ନିକଟରେ ମହାସଂକ୍ରାମକ ରୋଗ ଯାଇଛି କରୋନା କରୋନାରେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଏ ସଂକ୍ରାମକ ରୋଗରେ ମରିଯାଇଛନ୍ତି ଆଉ ତାପରେ ଥଣ୍ଡା ଜ୍ୱର ଏ ବି ସଂକ୍ରାମକ କର ଅଣସଂକ୍ରାମଙ୍କ ରୋଗ ହେଲା ଅପପୃଷ୍ଟି ଅପପୃଷ୍ଟି ଆମର ଆଦିବାସୀ ଅଞ୍ଚଳରେ ଦେଖାଯାଏ ଛୋଟ ଶିଶୁଙ୍କୁ ବହୁତ ଅପୃଷ୍ଟିର ଶିକାର ହୁଅନ୍ତି ଛୋଟପିଲା ମାନେ ଏଥିରେ ତାଙ୍କ ଖାଇବା ଖାଦ୍ୟ ଠିକ ନଥାଏ ଭିଟାମିନ୍ ହେଲା କିଛି ସେ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇପାରନ୍ତି ନାହିଁ ତେଣୁକରି ସେ ଶିଶୁ ଗୁଡ଼ାକ ଅପପୃଷ୍ଟିର ଶିକାର ହୋଇ ବହୁତ ଶିଶୁ ମରିଯାଆନ୍ତି ତାପରେ ସାଧାରଣତଃ ମେଡ଼ିକାଲକୁ ଗଲେ ପ୍ରଥମେ ତ ଦେହ ଖରାପ ହେଲା ମେଡ଼ିକାଲକୁ ଯାଆନ୍ତି ଯିଏ ଭି ଆଇ ପି ବଡ଼ ବଡ଼ ଲୋକ ରାଜନେତା ଲୋକ ତାଙ୍କ ପାଇଁ ବେଶ ସୁବିଧା ଥାଏ ମେଡ଼ିକାଲର ଡାକ୍ତରମାନେ ସମସ୍ତ କର୍ମଚାରୀ ବହୁତ ତତ୍ପରତା ଦେଖେଇଥାନ୍ତି ହେଲେ ଗୋଟିଏ ଗରିବ ଶ୍ରେଣୀର ଲୋକ ଆଦିବାସୀ ଅଞ୍ଚଳର ଲୋକ ସେ ଯଦି ମେଡ଼ିକାଲକୁ ଯାଆନ୍ତି ତାଙ୍କୁ ଅଣଦେଖା ହିଁ କରାଯାଇଥାଏ